ଆଜ୍ଞା ଜଗନ୍ନାଥ ଟ୍ରାଭେଲ୍ରୁ କହୁଛନ୍ତି ଆଜ୍ଞା ମୁଁ ଏବେ ଆପଣଙ୍କର ଯେଉଁ କ୍ୟାବ୍ ବୁକିଙ୍ଗ୍ କରିଥିଲି ମୋର ଏବେ ସେଇଟାକୁ ମୁଁ ଯାଇପାରିବି ନାହିଁ ମୋର ଦେହ ଅସୁସ୍ଥ ଟିକିଏ ହୋଇଗଲା ସେଥିପାଇଁ ମୁଁ ଆଉ ଯାଇପାରିବିନି ମୁଁ ଆପଣଙ୍କୁ ଯେତିକି ଅଗ୍ରିମ ଆପଣଙ୍କୁ ପଠାଇଛି ଆପଣ ସେ ଅଗ୍ରିମ ମୋତେ ଫେରସ୍ତ କରାଇଦେଲେ ମୁଁ ଆପଣଙ୍କ ପ୍ରତି ଉପକୃତ ହେବି ମୋତେ ମୋ ଫୋନ୍ପେ' କିମ୍ବା ମୋର ବ୍ୟାଙ୍କ୍ ଆକାଉଣ୍ଟ୍ ଆପଣ ଯଦି କହିବେ ମୁଁ ଆପଣଙ୍କୁ ପଠାଇଦେବି ମୋର ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ବର୍ ନଚେତ୍ ମୋର ଫୋନ୍ପେ' ନମ୍ବର୍ ମୁଁ ଆପଣଙ୍କୁ ପଠାଇଦେବି ଆପଣ ସେହି ନମ୍ବର୍ ସାହାଯ୍ୟରେ ମୋତେ ମୋର ଅଗ୍ରିମ ଫେରସ୍ତ କରାଇଲେ ମୁଁ ଆପଣଙ୍କ ପ୍ରତି ଉପକୃତ ହେବି ମୋର ହଠାତ୍ ମେଡ଼ିକାଲ୍ ଅସୁବିଧା ପଡ଼ିଗଲା ସେଥିପାଇଁ ମୁଁ ଆଉ ଯାଇପାରିଲି ନାହିଁ ତ ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରେ ମୋର ଅଗ୍ରିମ ରାଶିକୁ ଆପଣ ଦୟାକରିକି ମୋତେ ପଠାଇଦେଲେ ମୁଁ ଖୁସି ହେବି